ବ୍ୟାଙ୍କିଙ୍ଗରେ ହେଉଥିବା ପରିବର୍ତ୍ତନ ସହିତ ଆଡ଼ଜଷ୍ଟ ହେବା ପାଇଁ ପାଇଁ ବହୁତ କଷ୍ଟକର ଥିଲା ନିଜେ ବ୍ୟାଙ୍କକୁ ଯାଇ କରିବାରୁ ଇଣ୍ଟରନେଟ୍ର ଇଣ୍ଟରନେଟ୍ରେ ବହୁତ ସୁବିଧା ଲାଗୁଛି ଯେ ସେଥିରେ ବ୍ୟାଙ୍କକୁ ଯାଇ ଲାଇନରେ ଠିଆ ହେଇଥବ କେତେବେଳେ ନେଟ ଆସିବ କେତେବେଳେ ନାଇଁ ନାଇଁ ତାହା ଦ୍ୱାରା ଭାରି ଅସୁବିଧା ହଉଥିଲା କେତେବେଳେ ବ୍ୟାଙ୍କର ଆଉ କଣ ଅସୁବିଧା ହେଉଥିଲା ଛୁଟି ରହୁଥିଲା ପଇସା ଆଣିବାର ଭାରି ଅସୁବିଧା ହଉଥିଲା କାମ ଗୁଡ଼ିକ ରହି ଯାଉଥିଲା ଏବେ ଇଣ୍ଟରନେଟ ହେବା ଦ୍ୱାରା ସହଜ ହେଇଗଲା ରାତି ଅଧା ରାତି ଯେତେବେଳେ ଯେତେବେଳେ ପାରେ ସେତେବେଳେ ପଇସା ଏଠାରୁ ସେଠାକୁ ପଠାଯାଇ ପାରୁଛି ସବୁ ଆଉ ବହୁତ ସହଜ ହେଇଯାଉଛି ଆଉ ସମୟ ମଧ୍ୟ ବହୁତ ମିଳିଯାଉଛି ଆଉ ସବୁରେ ଅସୁବିଧା ହଉନି ଏହାର ବହୁତ ସୁବିଧା ମିଳୁଛି ଯାହାଠାରୁ ଯାହା କିଣିବା ଯାହା କରିବା ସବୁ ସୁବିଧାରେ ଦେଣନେଣ କରିହେଉଛି ଏହା ଦ୍ୱାରା ବହୁତ କିଛି ପରିବର୍ତ୍ତନ ହୋଇଛି